ହ୍ୟାଲୋ ଗ୍ରୀନଚିଲ୍ଲୀ ଲାଗିଛି କି ମୋର ଟିକିଏ ଅର୍ଡ଼ର କରିବାର ଥିଲା ଚାଉମିନ୍ ବିରିୟାନୀ ମୋମୋ ତା' ସହିତ ସସ୍ ଟିକିଏ ସସ୍ ପଠେଇବେ ଆଉ ଚଟଣି ଟିକିଏ ରେଟ୍ କେତେ ଅଛି ଶହେ ଅଶୀ ଶହେ ଷାଠିଏ କରୁନାହାନ୍ତି ମୁଁ ସବୁବେଳେ ନଉଛି ଏଇଠୁ ଶହେ ଷାଠିଏ କରନ୍ତୁ ଆଉ ପ୍ୟାକ୍ କରିକି ପଠାଇଦିଅନ୍ତୁ ମୁଁ ପଇସା ଏଠି ଦେଇଦେବି